ସ୍ୱାସ୍ଥ୍ୟ ହିଁ ଜୀବନ ସରକାରୀ ମେଡ଼ିକାଲ୍ରେ ସବୁ ସୁବିଧା ମିଳେ ଆମକୁ ଅପରେସନ୍ ବି ମାଗଣା କରିଦିଅନ୍ତି ମେଡ଼ିସିନ୍ ବି ମାଗଣା ଦିଅନ୍ତି ଚିକିତ୍ସା ବି ଭଲ କରନ୍ତି ଆଉ ସବୁ ସୁବିଧା ଆମେ ସରକାରୀ ମେଡ଼ିକାଲ୍ରୁ ପାଇପାରୁଛୁ ସେଠିକି ଗଲେ ସବୁ ସୁବିଧା ଆମକୁ ମିଳେ ଆଉ ବେସରକାରୀ ଯେଉଁ ମେଡ଼ିକାଲ୍ ରହିଲା ସେଇଠି ମିଳେ କିନ୍ତୁ ଚାର୍ଜ ସେଇଠି ଅଧିକା ନିଅନ୍ତି ସବୁ ସୁବିଧା ଅଛି ସେଇଠି ହେଲେ ବି ଟିକେ ଚାର୍ଜ ବେଶୀ ସେଇଠି ନିଅନ୍ତି